ଆଜ୍ଞା ମୁଁ ଆଲମିରା ବିଷୟରେ କିଛି ପଚାରିବାକୁ ଚାହୁଁଥିଲି ମୁଁ ମୋର ଝିଅ ବାହା କରିବାର ଥିଲା ସେଥିପାଇଁ ମୁଁ ଆଲମିରା ବିଷୟରେ କିଛି ଜାଣିବାକୁ ଚାହୁଁଥିଲି ହଁ କୁହନ୍ତୁ ସାର୍ ମୁଁ କହିଲି ଆପଣଙ୍କ ପାଖରେ କେମିତି ପ୍ରକାର ଆଲମିରା ସବୁ ଅଛି କେତେ ଉଚ୍ଚା କେତେ ଲମ୍ବା ର ଅଛି ବା କେତେ ଓସାର ବି ଅଛି କେତେଟା ଥାକ ଅଛି ମୋତେ ଟିକିଏ ଜାଣିବାରଥିଲା

ଆଲମିରାଟି ଆପଣ ଘରେ ଆଣିକି ପହଞ୍ଚେଇ ଦେବେ ନା ଆମେ ଆଣିବାକୁ ଯିବୁ ଆଲମିରାଟି ମୋଟା ପ୍ଲେଟ୍ ରହୁଛି ଆମର କେତେ ରହୁଛି ହଉ ଆଉ ପତଳା ଯେଉଁ ପ୍ଲେଟ୍ ଟା କଣ ଲାଷ୍ଟିଙ୍ଗ ବହୁତଦିନ କରିବନି ଆଜ୍ଞା ମୁଁ ଆଲମିରାଟି ଦେଖିବି ଯଦି ମୋତେ ପସନ୍ଦ ଲାଗିବ ତାହେଲେ ମୁଁ ଅର୍ଡ଼ର୍ କରିବି ଆପଣଙ୍କୁ ଆଜ୍ଞା ମୁଁ ତାହେଲେ ପଛରେ କଲ୍ କରିବି ଆଉ